ଓଡ଼ିଶାରେ ମନୋରଞ୍ଜନ କରିବାପାଇଁ ବହୁତ ପ୍ରକାର ଖେଳକୁଦ କରାଯାଏ ଯେମିତିକି ଆମର ହକି କ୍ରିକେଟ୍ କିମ୍ବା ଖୋଖୋ କବାଡ଼ି ଏମତି ବହୁତ କିଛି ଖେଳ ଅଛି ଖେଳରେ ଯେଉଁମାନେ ପରିଦର୍ଶକମାନେ ଆସିଥାନ୍ତି ସେମାନଙ୍କର ମନୋରଞ୍ଜନ ହେଇଥାଏ ଆମେ କ୍ରିକେଟ୍ ଖେଳିଲେ ବାହାରେ ବହୁତ ଲୋକ ହେଇ ତାକୁ ତାଳି ମାରି ଉତ୍ସାହ କରନ୍ତି ସେମିତି ଖୋଖୋ ଖେଳରେ ଆଉ କବାଡ଼ି ଖେଳିଲେ କବାଡ଼ିରେ ବି ସେମିତି ବହୁତ ଇଏ କରିଥାନ୍ତି ବଡ଼ ବଡ଼ ବି ମଲ୍ କରାହେଇଛି ଆମର ଆମର ହକି ଖେଳାଯାଉଛି ହକି ଷ୍ଟାଡ଼ିୟମ୍ ଗୋଟେ ହେଇଛି ସେଇଟା ବ ରାଉରକେଲାରେ ହକି ଷ୍ଟାଡ଼ିୟମ୍ ହୋଇଛି ଆଉ ଆମର କଟକ ବାରବାଟୀ ଷ୍ଟାଡ଼ିୟମ୍ ହେଉଛି କ୍ରିକେଟ୍ ଯେଉଁଟାକି କ୍ରିକେଟ୍ ଖେଳ ଖେଳାଯାଏ କ୍ରିକେଟ୍ ପାଇଁ ବଡ଼ ଷ୍ଟାଡ଼ିୟମ୍ ହେଇଛି ଆଉ ବଡ଼ ବଡ଼ ମଲ୍ କହିଲେ ଏଇଭଳି ଆମର ସୁଇମିଙ୍ଗର ଅଛି ଭୁବନେଶ୍ୱରରେ ବହୁତ ଅଛି